ମୁଁ ଏବେ ଗୋଟେ କିଣିଥିନୀ ବାଲିପଡ଼ା ଦୋକାନୁ ଯେନଟା କି ବହୁତ୍ ଏବେ ଖରାପ୍ ହେଇଗଲାନେ ରୁହ ଏବେ ଠିକ୍ ନାହିଁ ନା ଗଲାନେ ଆଉ ସେଟା ହଜି ବି ଗଲାନେ